ଟ୍ରାକ୍ଟର ଟ୍ରାକ୍ଟରରେ ଆମର ଯେତିକି ଉପକାର ହେଉଛି ମନେକର ଆମେ ଧାନ ଚାଷ କଲେ ଆମର ବିଲ କାଦୁଅ ହେଲା ଧାନରେ ବିଲ ଚାଷ ହେଲା ଧାନ ଅମଳ ହେଲା ଏବେ ଆମେ ଘର ତିଆରି କଲେ ସେଥିରେ ବାଲି ଗୋଡ଼ି ସିମେଣ୍ଟ ସବୁ ବୋହିକି ଆଣିଲେ ଆମ ପାଇଁ ଯେତିକି ଉପକାର କରୁଛି ଯଦି ଟ୍ରାକ୍ଟର ଥରେ ଖରାପ ହୋଇଯାଉଛି ସେହି ଟ୍ରାକ୍ଟରରେ ରିପେଆରିଂ କଲା ବେଳକୁ ଆମକୁ ଅଧିକରୁ ଅଧିକ ପଇସା ବି ଖର୍ଚ୍ଚ କରିବା ପାଇଁ ପଡ଼ୁଛି ଫୋନ ଫୋନରେ ଅନ୍ୟ ଲୋକଙ୍କ ଦୂର ଜାଗାରେ ଥିବାର ଲୋକଙ୍କ ସାଙ୍ଗରେ ଆମେ କଥା ହୋଇପାରୁଛେ ସେମାନଙ୍କୁ ଦେଖିପାରୁଛେ ପୁଣି କ'ଣ ହେଉଛି ନା ଫୋନରେ ସବୁବେଳେ ପିଲାମାନେ ବି ମା'ମାନଙ୍କଠୁ ଦେଖି କି ବାପା'ମାନଙ୍କଠୁ ଦେଖି ଫୋନରେ ସବୁବେଳେ ଗେମ୍ ଖେଳୁଛନ୍ତି ତେଣୁ କରି ତାଙ୍କର ବି ଆଗକୁ ବଢ଼ିବା ପାଇଁ ଇଚ୍ଛା ହେଉନି ତେଣୁ ସବୁବେଳେ ଖେଳରେ ସେମାନେ ମାତି ରହିଲେ